ମୁଁ ଚାହେଁ ମୋର ବନ୍ଧୁ ମୋ ଭଉଣୀ କିମ୍ବା ମୋର ଝିଅ ସମସ୍ତେ ଉଚ୍ଚ ଶିକ୍ଷା ଗ୍ରହଣ କରନ୍ତୁ ଗୋଟିଏ ଝିଅ ଉଚ୍ଚ ଶିକ୍ଷା ଗ୍ରହଣ କଲେ ସେ ତାର ସମାଜକୁ ମଧ୍ୟ ଠିକ ଭାବରେ ପ୍ରଚଳିତ କରିପାରିବ ଗୋଟିଏ ଝିଅ ପାଠୋଇ ହେଲେ ସରା ସମାଜ ପାଠୋଇ ହୋଇଥାଏ କାରଣ ମା' ଠାରୁ ହିଁ କିଛି ମା' ପ୍ରଥମ ଶିକ୍ଷକ ହୋଇଥାଏ ଗୋଟିଏ ଝିଅ ଛୁଆ ପାଇଁ ଯଦି ମା ଭଲ ଭାବେ ଶିକ୍ଷିତ ହୋଇଥିବ ସେ ତାର ଛୁଆ ଙ୍କୁ ମଧ୍ୟ ଭଲ ଭାବେ ଶିକ୍ଷିତ ଶିକ୍ଷିତ କରିପାରିବ ତେଣୁ ମୋ ଭଉଣୀ ମୋ ଝିଅ ମୋ ବନ୍ଧୁ ସେମାନଙ୍କୁ ମୁଁ ଭଲ ଭାବେ ପ୍ରତିଷ୍ଠିତ କରିବାପାଇଁ ଚାହେଁ ଯେମିତି ଏଇ ସମାଜରେ ସେମାନେ ଉଚ୍ଚ ଶିକ୍ଷିତ ହୋଇ ଏକ ଜ୍ୱଳନ୍ତ ଉଦାହରଣ ରୂପେ ପ୍ରତିଷ୍ଠିତ ହୁଅନ୍ତୁ ଏମିତି କହିବାକୁ ଗଲେ ସମସ୍ତେ ପାଠୋଇ ହୋଇ ଏଇ ଆମ ରାଜ୍ୟ ତଥା ଆମ ଦେଶ ର ମଧ୍ୟ ନାଁ ରଖନ୍ତୁ ଝିଅ ହିଁ ପାଠୋଇ ହେଲେ ସାରା ସମାଜ ତଥା ସାରା ବିଶ୍ୱ ମଧ୍ୟ ଏକ ଭଲ ପରିବେଶ ସୃଷ୍ଟି କରିପାରିବ ଏମିତି କହିବାକୁ ଗଲେ କନ୍ୟା ଶିକ୍ଷା କ୍ଷେତ୍ରରେ ମୁଁ କୋଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ